ଭାରତର ବିଶେଷ ସ୍ଥଳୀ ଏବଂ ପର୍ଯ୍ୟଟନ ଆକର୍ଷଣ ହେଲା ତାଜମହଲ ତାଜମହଲ ସପ୍ତ ଆଶ୍ଚର୍ଯ୍ୟ ଭିତରେ ଏକ ଆଶ୍ଚର୍ଯ୍ୟ ଏହା ମୋଗଲ ସମ୍ରାଜ୍ୟରେ ଥିବା ସମୟରେ ତିଆରି ହୋଇଥିଲା ଏହାକୁ ଭଲ ପାଇବାର ସ୍ମୃତି ବୋଲି ଅନେକ ଲୋକ ଆଖ୍ୟା ଦେଇଛନ୍ତି ତାଜମହଲ ବହୁତ ସୁନ୍ଦର ଆଉ ବହୁତ ନିଆରା ଏହା ଆମ ଭାରତ ବର୍ଷର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ବହୁତ ଲୋକ ବୁଲିବା ପାଇଁ ଆସନ୍ତି ଦେଶ ଭିତରୁ ଏବଂ ଦେଶ ବାହାରୁ ମଧ୍ୟ ବହୁତ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ବହୁତ ପର୍ଯ୍ୟଟକ ତାଜମହଲ ଦେଖିବା ପାଇଁ ଆସନ୍ତି ତାଜମହଲ ଦୁନିଆଁରେ ଏପରି ଏକ ଆଶ୍ଚର୍ଯ୍ୟ ଯାହାକୁ ଦେଖିଲେ ମନେ ହୁଏ ଯେ ଏପରି ସୌନ୍ଦର୍ଯ୍ୟ ବର୍ତ୍ତମାନ ଦୁନିଆଁରେ ମଧ୍ୟ ଅଛି ତାଜମହଲ ଏକ ନିଆରା ସୌନ୍ଦର୍ଯ୍ୟ ଯାହାକୁ ଦେଖିଲେ ସେ'ଠୁ ଆସିବାକୁ ମନେ ବି ହୁଏନି ଏ ତାଜମହଲରୁ ଛାଡ଼ି ଆସିବାକୁ ଇଚ୍ଛା ବି ହୁଏନି ଏତେ ସୁନ୍ଦର ଏତେ ଶାନ୍ତି ଆଉ ଏତେ ସେଇଥିର ବାତାବରଣ ସେଇ ପରିବେଶର ହଁ ବହୁତ ସୁନ୍ଦର ଲାଗେ ମୁଁ ମଧ୍ୟ ବହୁତ ଥର ତାଜମହଲ ଦେଖିବା ପାଇଁ ଯାଇଛି ଚାରି ପାଞ୍ଚଥର ଯାଇଛି ତ ତୁମେ ବି ଆସ ଦେଖିବ ଆଉ ତାଜମହଲର ସୌନ୍ଦର୍ଯ୍ୟ ଆଉ ମୁଁ କଥା ଦେଉଛି ତୁମେ ତାଜମହଲ ଗୋଟିଏ ଥର ଦେଖିଲେ ଆଉ ବାରମ୍ବାର ଯିବା ପାଇଁ ଇଚ୍ଛା ହେବ ଆଉ ଏପରି ଏକ ସୌନ୍ଦର୍ଯ୍ୟକୁ ଛାଡ଼ିକି ଆସିବା ପାଇଁ କେବେ ବି ଇଚ୍ଛା ହେବନି ତୁମେ ନିଶ୍ଚୟ ଆସ ଆଉ ଦେଖିବ ତାଜମହଲ ଦେଖିଲା ପରେ ମତେ କହିବ ଯେ ତାଜମହଲର ସୌନ୍ଦର୍ଯ୍ୟ ମୁଁ ଯେଉଁ କହୁଥିଲି ଏହା ବାସ୍ତବରେ ସତ ନା ମିଛ